ଓଡ଼ିଶାରେ ଆମର ଯେତେ ଗୁଡ଼ିଏ ଜିଲ୍ଲା ରହିଛି ସେଥିମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ବତନ୍ତ୍ର ଏବଂ ବହୁତ୍ ନିଆରା କେନ୍ଦ୍ରାପଡ଼ା ମାଟି ଆମ ଓଡ଼ିଶାରେ କଳାର ମାଟି ରୂପେ ଖ୍ୟାତିନାମ ତୁଳସୀ କ୍ଷେତ୍ର ମଧ୍ୟ ଆକୁ କୁହାଯାଏ ଏବଂ କେନ୍ଦ୍ରାପଡ଼ା ମାଟି ବା କେନ୍ଦ୍ରାପଡ଼ାର କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟେ ବିଶେଷ ମୁଖ୍ୟ ଗୋଟେ ଭୂମିକା ରହିଛି ଯାହାକି କୃଷି ଭାର ବହନ କରେ ଏଥିରେ ବା ଆମ କେନ୍ଦ୍ରାପଡ଼ା ମାଟିରେ ଅନେକ ପ୍ରକାର କୃଷିଜାତ ଦ୍ରବ୍ୟ ଏବଂ କୃଷକ ଦେଖିବାକୁ ମିଳନ୍ତି ଯେଉଁମାନେ କି ଭିନ୍ନ ଭିନ୍ନ ଚାଷ କରିଥାନ୍ତି ତ ଆମ କେନ୍ଦ୍ରାପଡ଼ା ମାଟିରେ ଚାଷ ବା କୃଷିଜାତ ଦ୍ରବ୍ୟର ମଧ୍ୟ କୌଣସି ପ୍ରକାର ଅଭାବ ଦେଖାଯାଇ ନଥାଏ ଆମର ଏଠାରେ ଫସଲ ପଶୁ ସମ୍ପଦ ଜଳସେଚନ ଟେକ୍ନୋଲୋଜି୍ ଆମ କେନ୍ଦ୍ରାପଡ଼ା ସବୁ ଜିଲ୍ଲା ମଧ୍ୟରେ ମଧ୍ୟ କେଉଁଥିରେ ବି କମ୍ ନୁହେଁ କେନ୍ଦ୍ରାପଡ଼ାରେ ଆମର ଆମେ ନେଇପାରିବା ଯଥା ଉଦାହରଣ ନେଲେ ଚିନାବାଦାମ କାବୁଲି ବୁଟ ଓ ଝୋଟ ସବୁଜ ଚଣା ଏ ସବୁ ଆମର କେନ୍ଦ୍ରାପଡ଼ାରେ କୃଷିଜାତ ଦ୍ରବ୍ୟ ମଧ୍ୟରେ ପ୍ରଧାନ ଭୂମିକା ଗ୍ରହଣ କରୁଛି ଏବଂ କୃଷିଜାତ ଦ୍ରବ୍ୟରେ ମଧ୍ୟ କେନ୍ଦ୍ରାପଡ଼ାର ଅନେକ ଲାଭ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ଥିକ ସହାୟତା ମଧ୍ୟ ଏ କୃଷିଜାତ ଦ୍ରବ୍ୟ କିଛି କରିପାରୁଛି ତ ଏଇ ଯେଉଁ କୃଷି ବା ଆମର କୃଷକ ଏମାନଙ୍କୁ ନେଇ ଆମ କେନ୍ଦ୍ରାପଡ଼ା ଜିଲ୍ଲା ସର୍ବଦା ସମସ୍ତଙ୍କ ପାଖରେ ଗର୍ବ ଅନୁଭବ କରେ ଆମେ ଏହା ପାଇଁ ବହୁତ ଗର୍ବିତ ଯାହାଫଳରେ ଆମେ ସବୁଆଡ଼େ ମୁଣ୍ଡ ଟେକି ଚାଲିଥାଉ ଆମ କେନ୍ଦ୍ରାପଡ଼ା ଜିଲ୍ଲା ଖଟି ଖାଇବା ଶିଖିଛି କାହା ଆଗରେ ମୁଣ୍ଡ ନୁଁଆଇବା ଶିଖିନାହିଁ ତେଣୁକରି ଏଠାରେ କୃଷକ ମାନେ ବା ସେମାନେ ନିଜ ବିଲ ହଉ ବା ପର ବିଲରେ ଯାଇ କାମ କରି ମୁଲ ଲାଗି ସେମାନେ ନିଜ ପେଟ ପୋଷନ୍ତି କାହା ଆଗରେ ମୁଣ୍ଡ ନୁଆନ୍ତି ନାହିଁ ତ ଏମାନେ ଅନେକ ପ୍ରକାର ଅନେକ ପ୍ରକାର କୃଷି ଜାତ ଦ୍ରବ୍ୟ ମଧ୍ୟ ଉତ୍ପାଦନ କରିପାରନ୍ତି ଏମାନଙ୍କ ପାଖରେ କଳା ମଧ୍ୟ ଅଛି ବିଭିନ୍ନ ପ୍ରକାର ଦ୍ରବ୍ୟ ଉତ୍ପାଦନ କରିବାରେ ତ ଏଥିମଧ୍ୟରେ ଆମର କୃଷି ମଧ୍ୟ ଆମ କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଭୂମିକା ଗ୍ରହଣ କରିଛି କୃଷିଜାତ ଦ୍ରବ୍ୟ ମଧ୍ୟରେ ମୁଁ ଯେଉଁ କହିଥିବା ଚିନାବାଦାମ୍ କାବୁଲି ବୁଟ ଓ ଝୋଟ ସବୁଜ ଚଣା ଧାନ ଗହମ ବାଜର ମାଣ୍ଡିଆ ଏ ସବୁ ବହୁତ ପ୍ରଧାନ ଭୂମିକା ଗ୍ରହଣ କରିଛି ଆମ କେନ୍ଦ୍ରାପଡ଼ା ଜିଲ୍ଲା କୃଷିଜାତ ଦ୍ରବ୍ୟ କୃଷି ଫସଲ ପଶୁ ସମ୍ପଦ ଜଳସେଚନ ଟେକ୍ନୋଲୋଜି୍ ପରିବହନ ବା ଆମର ଚିକିତ୍ସା କ୍ଷେତ୍ରରେ କେଉଁଥିରେ ବି କମ୍ ନୁହେଁ